ମୋ ମତରେ କୌଣସି ସ୍ୱତନ୍ତ୍ର ଉପାଦାନ ନାହିଁ ଯଦ୍ୱାରା ଖାଦ୍ୟ ଆଉ ଟିକେ ସେମିତି ହେଇପାରିବ ମୋ ମୋ ମତରେ ଠିକ୍ ପରିମାଣରେ ସବୁ ଜିନିଷକୁ ପକାଇବା ଦ୍ୱାରା ଖାଦ୍ୟ ସୁସ୍ୱାଦୁ ହୋଇଥାଏ ଯେଉଁ ଜିନିଷ ଯେତେ ପରିମାଣରେ ଦେବା ଉଚିତ ସେମିତି ପରିମାଣରେ ଦେବାଦ୍ଵାରା ଖାଦ୍ୟ ସୁସ୍ୱାଦୁ ହେଇପାରେ ଯେମିତି ତେଲ ତେଲର ପରିମାଣ ଯେ ବେଶ୍ କମ୍ ନୁହେଁ କି ଅତ୍ୟଧିକ ହେବା ଉଚିତ ନୁହେଁ ଠିକ୍ ମିଡ଼ିୟମ୍ ହିସାବରେ ତେଲ୍ ରଖବା ଦ୍ୱାରା ଆମର୍ ଖାଦ୍ୟ ଭଲସି ତାର୍ ସାଙ୍ଗେ ମସଲା ଜିନିଷ୍ ମସଲା ଜିନିଷ୍ ବି ଆମର ଅତ୍ୟଧିକ ଯେତେ ଦେନେ ଦବାର କଥା ମସଲା ଜିନିଷ୍ ଯେତେ କମ୍ ଦ୍ୱାରା ସେତିକି କମ୍ ଦେବାର୍ କଥା ମସଲା ଜିନିଷ କମ୍ ଦାମ୍ ରେ ଆମର ଖାଦ୍ୟ ବି ଭଲ ଲାଗ୍ବା ଆଉ ଯେତେ ଯେତେ ମସଲା ଦେନେର ଲାଗି ଖାଦ୍ୟ ଭଲ ନାଇଁ ଲାଗେ ତ ମୁଖ୍ୟର ତ ଖାଦ୍ୟ କେ ଯଦି ଆମ୍କୁ ସୁସ୍ୱାଦୁ କରବାର ଅଛି ତେବ ବେଲେ ପ୍ରାକୃତିକ ତାହା ହେଇପାରବା ଆମେ କମ୍ ତେଲ୍ କମ୍ ମସଲା ଦେଇକିରି ରନ୍ଧାବଢ଼ା କଲେ ଆମର୍ ଆମର୍ ଖାଦ୍ୟ ସେତେ ଭଲ ରହବା ଖାଦ୍ୟ ଖାଇଲେ ଆମ୍କୁ ବି ସୁସ୍ୱାଦୁ ଲାଗ୍ବା ତ ଆମେ ମୁଖ୍ୟତଃ ସେଥିର୍ ଲାଗି ଗୋଟେ ଜିନିଷ କେ ଧ୍ୟାନ ଦେବାର୍ କଥା କି ନୁଣ ନୁଣର ପରିମାଣ କେନ୍ତା ଠିକ୍ ହିସାବରେ ଲାଗ୍ବା ନା କମ୍ କିନା ବେଶୀ ଯେନ୍ତା ମିଡ଼ିୟମ୍ ସାଇଡ଼୍ ନୁଣ୍ ଲାଗ୍ବା ମସଲା ବି ନା ବେଶୀ କି କମ୍ ଯେନ୍ତା ମିଡ଼ିୟମ୍ ହିସାବରେ ଲାଗ୍ବା ତେଲ୍ ବି ଯେନ୍ତା ଠିକ୍ ପରିମାଣରେ ଲାଗ୍ବା ସେ ଉପରେ ଆମକୁ ସଜାଗ ରହିବାର୍ କଥା ଆଉ ସେନ୍ତା ଯଦି ଆମେ କରବାଁ ବୋଲେ ନିଶ୍ଚୟ ଆମର୍ ଖାଦ୍ୟ ସୁସ୍ୱାଦୁ ଲାଗ୍ବା ଆଉ ଖାଇବାର୍ କି ରୁଚିକର୍ ଲାଗ୍ବା ତେଣୁ ଆମେ ଯେତେବେଲେ ବି ରୋଷେଇ କରୁଚୁଁ ପହେଲା ଗୋଟେ ଜିନିଷ୍ କେ ଧ୍ୟାନ୍ ଦେବା ଯେ ଯେପରି ଆମର୍ ଖାଦ୍ୟ କେ ସୁସ୍ୱାଦୁ କରବାର୍ କେ ଅଛି ବୋଇଲେ ପ୍ରଥମ ଜିନିଷ୍ ହେଉଚି ଆମେ କମ୍ ପରିମାଣରେ ତେଲ୍ ଦେମାଁ କମ୍ ପରିମାଣରେ ମସଲା ଦେମାଁ